ହଁ ହଁ ଆମର ପୁରୀ ମନ୍ଦିର ତ ପ୍ରସିଦ୍ଧ ମନ୍ଦିର ଆଗେ ପୁରୀ ମନ୍ଦିର ଥିଲା ଯାହା ଏବେ ତ ସରକାର ତ ବିଭିନ୍ନ ରକମର ସୁରକ୍ଷିତ ଭାବେ ତ କରିଦେଲେଣି ଯିବା ଆସିବା ପାଇଁ ସୁବିଧା ଆଉ ବୁଢ଼ାବୁଢ଼ୀ ଯିବେ ବି ବାଟରେ ଜାଗା ଜାଗା ଚେୟାର୍ ସବୁ ପଡ଼ିଛି ଏ ସି ବି ଲାଗିଛି ଫ୍ୟାନ୍ ଲାଗିଛି ସବୁ ରକମର ସୁବିଧା ହେଇଗଲାଣି ଆଉ ଆଗେ କ'ଣ ଥିଲା ଆଗେ ବି କିଛି ଏମିତି ନଥିଲା ଚାଲି ଚାଲିକିରି ଯାଅ ପୁରୀ ଦାଣ୍ଡରେ ବୁଲ ଦେଖ ଏଇଖିଣି ଚାଲିବାର ବି ପ୍ରଶ୍ନ ଉଠୁନି ଗାଡ଼ିରେ ଗାଡ଼ିରେ ଯାଇ ମନ୍ଦିର ପାଖରେ ପହଞ୍ଚ ଆଉ ଠାକୁର ଦର୍ଶନ କରିକିରି ଏଇଖିଣି ତ ସରକାର ତ ବହୁତ ସୁବିଧା କରିଦେଲାଣି